ଆମ ଗ୍ରାମ ପାଖରେ କୌଣସି ମେଡ଼ିକାଲ୍ର ସୁବିଧା ନାହିଁ ଯାହା କିଛି ବି ଜ୍ୱର ରୋଗ ବା ଯାହା କିଛି ଦେହ ଖରାପ ହେଲା ଆମକୁ ଦୂରକୁ ଯିବାକୁ ପଡ଼ୁଛି ଏମିତିକି ଛୋଟିଆ କିଛି ଜିନିଷ ହେଲେ ବି ଆମକୁ ଦୂରକୁ ଯିବାକୁ ପଡ଼ୁଛି ସେଥିପାଇଁ ଆମକୁ ଗୋଟେ କ୍ଲିନିକ୍ ଆଉ ଡାକ୍ତରଖାନା ରହିବା ଆମ ଗ୍ରାମ ପାଖରେ ରହିବା ଜରୁରୀ ଏଥିନିମନ୍ତେ ଆମକୁ ଏହା ଯୋଗାଇ ଦିଆଯାଉ